ଭାରତୀୟ ଗଣମାଧ୍ୟମ ହେଉଛି ଆମ ଆମ ସରକାରଙ୍କର ଚତୁର୍ଥ ସ୍ତମ୍ଭ ଆମେ ତା ବିଷୟରେ ମାନେ କହିବାକୁ ଗଲେ ଯେ ନ୍ୟୁଜ୍ ଖବର ଯେକୌଣସି ଖବର ଆମେ ଆମ ଘରେ ଥାଇକି ସବୁକିଛି ଜାଣିପାରୁଛ ଟି ଭି ଚ୍ୟାନେଲ୍ ମାଧ୍ୟମରେ ଆଉ ନ୍ୟୁଜ୍ ଯେଉଁ ଆମର ଆସୁଛି ପେପର୍ ସେ ବିଷୟରେ ଆମେ ପଢ଼ିଲେ ବହୁତ କିଛି ଜାଣିପାରୁଛୁ ଦେଶ ବିଦେଶ ନହେଲେ ଆମେ ଜାଣିପାରିବାନି କିଛି ଆଉ ନ୍ୟୁଜ୍ ଚ୍ୟାନେଲ୍ ତ ଏମିତି ବହୁତ ଅଛି ଆମର ଫାଷ୍ଟ୍ ଆସୁଛି ଓ ଟି ଭି ଓ ଟି ଭି ଆଉ ଆମର କନକ ନ୍ୟୁଜ୍ ନନ୍ଦିଘୋଷ ଟି ଭି ଏମ୍ ବି ସି ଟି ଭି ଏମିତି ବହୁତ ନ୍ୟୁଜ୍ ଚ୍ୟାନେଲ୍ ଅଛି ସେଗୁଡ଼ାକରେ ଭଲ ସବୁ ନ୍ୟୁଜ୍ ଦିଏ ସରକାରଙ୍କର ସବୁ ଏଠି ସେଠି ବହୁତ ଜାଗାର ସବୁ ଦେଶ ବିଦେଶର ଖବର ଆମେ ଜାଣିପାରୁ ଆଉ ଆମର ଖବରକାଗଜ ଦ୍ଵାରା ବି ଆମେ ଜାଣିପାରୁ ଆଉ ଖବରକାଗଜ ବି ବହୁତ ଅଛି ଆମର ଆସିଲା ସମାଜ ସମ୍ବାଦ ଧରିତ୍ରୀ ପ୍ରଗତିବାଦୀ ଏମିତି ବହୁତ ପ୍ରକାର ଖବରକାଗଜ ଅଛି ସେଗୁଡ଼ିକ ପଢ଼ିଲେ ଆମେ ବହୁତ କଥା ଜାଣିପାରୁ ଦେଶ ବିଦେଶର ଖବର ଜବର ଆଉ କେଁଉଠି ଖେଳ ହେଲା କ'ଣ ହେଲା ବିଭିନ୍ନପ୍ରକାର ଖବର ଆମେ ଜାଣିପାରୁ